ଆଜ୍ଞା ହଁ ଏହି ଅଞ୍ଚଳରେ ବା ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ନିୟମିତ ପଶୁମାନଙ୍କ ଯାଞ୍ଚ କରନ୍ତି ଏବଂ ଆମର ଛୁ ପଶୁମାନଙ୍କର ଦେହ ଖରାପ ହେଲେ ଆମେ ତାଙ୍କୁ ଫୋନ୍ କରି ଡାକିଲେ ସେମାନେ ଆସନ୍ତି ଏବଂ ପ୍ରାଣୀମାନଙ୍କୁ ଚିକିତ୍ସା କରନ୍ତି ସେମାନେ ପରାମର୍ଶ ଦିଅନ୍ତି ଯେ ଗୁହାଳକୁ ଭଲ ଭାବରେ ନିୟମିତ ଭାବରେ ସଫା କରିବା ସଫାସୁତୁରା ରଖିବା ଧୋଇଧାଇ ପରିଷ୍କାର କରିବା ଏବଂ ବ୍ଲିଚିଂ ପାଉଡ଼ର୍ ସାଇଡ଼ରେ ପକେଇବା ଆଉ ଗାଈର ଖାଇବା ଜିନିଷ ମଧ୍ୟ ଭଲ ସଫା ସୁତୁରାରେ ତାଙ୍କୁ ଦେବା ଆଉ ତାଙ୍କ ଯଦି ଜର୍ସି ଗାଈ ହୋଇଥିବେ ତେବେ ତାଙ୍କୁ ନିୟମିତ ଭାବରେ ଗାଧୋଇଦେବା ତାଙ୍କୁ ସଫାସୁତୁରା ରଖିବା ଗୋବର ପରିଷ୍କାର କରିବା ଏହା ଦ୍ଵାରା ପ୍ରାଣୀମାନେ ସୁରକ୍ଷିତ ରହିପାରିବେ ଶେଷଥର ପାଇଁ ଦୁଇମାସ ତଳେ ମୁଁ ଆମ ଗାଈର ଦେହ ଖରାପ ହୋଇଥିଲା ଯାହାକୁ କି ମୁଁ ଡାକ୍ତରଙ୍କ ପାଖକୁ ନେଇଥିଲି ଯେହେତୁ ସରକାରୀ ଡାକ୍ତରଖାନାରେ ସୁବିଧା ଉପାୟରେ ମାଗଣାରେ ଚିକିତ୍ସା କରାଯାଏ ତେଣୁ ମୋର କୌଣସି ଅର୍ଥ ଖର୍ଚ୍ଚ ହୋଇନଥିଲା କେବଳ ମେଡ଼ିସିନଟା ମେଡ଼ିସିନ୍ ପାଇଁ ପଇସା ଖର୍ଚ୍ଚ ହୋଇଥିଲା